ହଁ ଆପଣଙ୍କ ଲଡ଼ୁ ଦରକାର ଥିଲାକି ହଁ ଏଠି ଭଲ ମିଳେ ଆମ କାରିଗର ଫାରିଗର ତ ଭଲ ଭଲ ହୁଏ ଲଡ଼ୁ ଭଲ ହୁଏ ଆପଣଙ୍କୁ ଦରକାର ଥିଲା ଲଡ଼ୁ ଦେଖନ୍ତୁ ଆପଣ ଯଦି କହୁଛନ୍ତି ପଚାଶ ଷାଠିଏ କିଲୋ ସେମିତି ରେଟ୍ ନେଇକି ଆପଣ ଗୋଟେ କରିଦେବା ଯେମିତି ରେଟ୍ କରିଦେବା ଯେ ଆପଣ ଯଦି କହିବେ ପଚାଶ କିଲୋ ମାନେ ତ ବହୁତ ବଡ଼ ଅର୍ଡର୍ ନା ତ ଲଡ଼ୁ ବି ଦେଖନ୍ତୁ ଲଡ଼ୁର ମାତ୍ରା ବି ଲଡ଼ୁ ଆମ ଭଲ ଫେମସ୍ ଲଡ଼ୁ ଏଠି ଭଲ ଲଡ଼ୁ ବି ମିଳେ ଭଲ ସମସ୍ତେ କୁହନ୍ତି ଭଲ ଲଡ଼ୁ ଆପଣ ଶୁଣିଥିବେ ତ ଆମେ ପିସ୍ ପିସ୍ ଏମିତି ତ ପାଞ୍ଚ ଟଙ୍କା ମାନେ ଛୋଟ ପିସ୍ଟା ଟିକେ ପାଞ୍ଚ ଟଙ୍କା ଯେଟାକୁ ଆମର ଚାଳିଶ ଗ୍ରାମ୍ ପଚାଶ ଗ୍ରାମ୍ ସମଥିଙ୍ଗ ଏମିତି ରୁହେ ସେଟା ପଚାଶ ଗ୍ରାମ୍ ସରୀ ପାଞ୍ଚ ଟଙ୍କା ଆଉ ଆମର ସତୁରୀ ଅଶୀ ଗ୍ରାମ୍ ସେଇଟା ଟିକେ ସାତଟଙ୍କା ଏମିତି ନେଉ ଆଉ ଶହେ ଗ୍ରାମ୍ ଲଡ଼ୁ ଟିକେ ବଡ଼ ସାଇଜ୍ ସେଇଟା ଆମେ ଦଶଟଙ୍କା ପିସ୍ ନଅଟଙ୍କା ଦଶଟଙ୍କା ଆମେ ଏମିତି ତ ଆପଣ କେଉଁ ଲଡ଼ୁଟା ନେବେ ଆପଣ ଟିକେ ନିଜେ ସେଇଟା ଦେଖନ୍ତୁ ଯଦି ଆପଣ ପଚାଶ କିଲୋ କହୁଛନ୍ତି ତ ଆମେ ତା ଭିତରେ ଟିକେ ନେଗୋସିଏଟ କରିଦେବା ଆଉ କମ୍ କରିଦେବା ଆଉ ହଉ ଠିକ୍ ଅଛି ଆପଣଙ୍କ ଆପଣଙ୍କ ଅର୍ଡର୍ ଅନୁସାରେ ଆମେ ଲଡ଼ୁର ମାପ ମାନେ ମିଠା ମାତ୍ରା ଟିକେ ଅଳ୍ପ ବେଶୀ କମ୍ ନୁହେଁ ଟିକେ ଅଳ୍ପ କମ୍ ରଖିବେ ଯେମିତି ଲୋକ ମାନେ ସମସ୍ତଙ୍କୁ ରୁଚି ପାରୁଥିବ ଯିଏ ମିଠା ଖାଉଥିବ ବି ଯିଏ ମିଠା ନଖାଉଥିବ ବି ଟିକେ କମ୍ ମିଠା ହେଲେ ବି ଆମେ କରିଦେବୁ ସେମିତି ଆପଣ ଯଦି କହୁଛନ୍ତି ଟିକେ ଛୋଟ ଦରକାର ଲୋକଙ୍କୁ ଦେବେ ତ ଆମେ ଏମିତିଆ ଚାଳିଶ ଗ୍ରାମ୍ ପଇଁତିରିଶ ଚାଳିଶ ଗ୍ରାମ୍ ମାପରେ କରିଦେବୁ ଲଡ଼ୁ ଆପଣଙ୍କର ସେ ଲଡ଼ୁଟା ପଡ଼ିବ ଏମିତି ଯେଟା ଆମର ପାଞ୍ଚ ଟଙ୍କା ପଡ଼େ ତ ଆପଣ କହିବେ ଯଦି ସାଢ଼େ ଚାରି ଟଙ୍କା ଚାରି ଟଙ୍କା ଏମିତି କରିଦେବୁ ଆଉ ଆପଣ ଯଦି କହିବେ ବେଶୀ ଅର୍ଡର୍ ଟିକେ ନେଉଛନ୍ତି ତାହେଲେ ଚାରି ଟଙ୍କା ସାଢ଼େ ଚାରିଟଙ୍କା ପିସ୍ କରିଦେବା ଆଉ ଯଦି ଆପଣ କହିବେ ହଉ ଠିକ୍ ଅଛି ଆପଣ ଯଦି କହୁଛନ୍ତି ଦୁଇ ହଜାର ଟଙ୍କା ଆଡ୍ଭାନ୍ସ ଦେଇଥାନ୍ତୁ ଆଉ ପିଲା ଆପଣ ଆପଣଙ୍କ ପିଲା ଆସି ନେଇଯିବ ନା ଆମ ପିଲା ଯାଇକି ଦେଇଆସିବେ ହଉ ଠିକ୍ ଅଛି ସେଇ ଛୋଟ ପିସ୍ଟା କରିବା ଚାଳିଶ ଗ୍ରାମ୍ ପିସ୍ଟା କରିବା ଠିକ୍ ଅଛି ଆମେ ଆପଣଙ୍କୁ ନିରାଶ କରିବୁନି ଭଲକିରି କରିକିରି ଆପଣଙ୍କୁ ଦେବୁ